ଆଉ ମାଲକାନଗିରି ଡିଷ୍ଟ୍ରିକ୍ଟ୍ରେ ବହୁତ କିଛି ସ୍ଥାନାସ୍ତରଣ ପରିବେଶ ଅଛି ସେଗୁଡ଼ିକ ପଦକ୍ଷେପ ନେବା ପାଇଁ ଆମେ ଏଇ କରୁଛୁ ଯେମିତିକି ବହୁତ ଗୁଡ଼ିକ ମନ୍ଦିର ଅଛି ପ୍ଲାଣ୍ଟ୍ ଅଛି ଆଉ ବହୁତ ଜାଗାରେ ମନ୍ଦିର ଅଛିି ଯାହାକୁ ଆମକୁ ମନ୍ଦିର ପାହାଡ଼ ଉପରେ ଅଛି ସେଇଠି କିଛି ଲୋକମାନେ ଯିବା ପାଇଁ ସୁବିଧା ନାହିଁ ଲୋକମାନଙ୍କୁ ପାଇଁ ସୁବିଧା ନାହିଁ କିନ୍ତୁ ସେଇଠି ଲୋକ ଗଦା ଗାଦା ହେଉଛନ୍ତି ଏପରିକି ଜାଗା ଅଛି ଯେ ରାସ୍ତା ଉପରେ ବି ପୂଜା ହେଉଛି ରାସ୍ତା ଉପରେ ଆମର ଡାଇକର ବୋଲି ଗୋଟେ ଜାଗା ଅଛି ସେଇଠି ରାସ୍ତା ଉପରେ ସେଇଠି ରାତି ଦିନ ପୂଜା ହେଉଛି ତ ସେଇଠି କିଛି ସୁବିଧା ନାହିଁ ସେଇଠି ପୂଜା ଦେବା ବି ସୁବିଧା ନାହିଁ ସେଇଠି କ'ଣ ରହିବା ବି ସୁବିଧା ନାହିଁ ଗୋଟେ ଦୋକାନ ବସିବା ସୁବିଧା ନାହିଁ ତ ସେହିପରି ଜାଗାରେ ଆମେ ରହିକି ଚାଳୁ ଚାଲୁଛୁ ତ ବହୁତ ଗୁଡ଼ାଏ ପ୍ଳାଣ୍ଟ୍ ବି ଅଛି ଆମ ଏଇଠି ଆମ ଏଇଠି ଉପବାଦକରଣ ଗୁଡ଼ିକ ସଫଳତ କରିବା ପାଇଁ ଆମେ ଇ କରୁଛୁ ସେଥିପାଇଁ ମୁଁ ଆମ ଗଭର୍ଣ୍ଣର୍ମେଣ୍ଟ୍ କି ଆମ ରାଜନୀତି ଦଳକୁ ଆମ ସମସ୍ତଙ୍କୁ ଇଏ କରୁଛୁ ଯେ ସେମାନେ ଏହାକୁ ନିଷ୍ପାଳିତ କରରଣ ଦୃଷ୍ଟିରେ ନେବେ ଆଉ ଏହା ଗୁଡ଼ିକ ମିନିମମ୍ ଭାବରେ ଏହାକୁ ସୁଧାରି ଦେବେ ଆଉ ଏହା ଗୁଡ଼ିକ ସୁଧାରି ଆମ ସହିତ ଇଏ କରିବେ